ପ୍ରଥମେ ଆମେ ଖାଦ୍ୟ ପ୍ରସ୍ତୁତି କରିବା ଯଦି ସେ ଖାଦ୍ୟକୁ ଯଦି ସମସ୍ତେ ପସନ୍ଦ କରନ୍ତି ବା ମୋତେ ବି ମଧ୍ୟ ବହୁତ ଖୁସି ଲାଗିବ କାହିଁକି ନା ସେସବୁ ଖାଦ୍ୟକୁ ଆମ ଭଲ ଭାବରେ ତିଆରି କରି ସାରି ଏବଂ ସେ ଖାଦ୍ୟକୁ ଏତେ ପସନ୍ଦ ହୋଇଛି ମାନେ ମୁଁ ଜାଣିବି ଯେ ମୁଁ ବହୁତ ଭଲ ଭାବରେ ଖାଦ୍ୟକୁ ତିଆରି କରି ଦେଇଛି ଏସବୁ ଖାଦ୍ୟ ମୋର ବହୁତ ଭଲ ହୋଇଥିବ ଏବଂ ମୁଁ ସମସ୍ତଙ୍କୁ ରେସିପି ମଧ୍ୟ କରି ପାରିବେ ସେ ରେସିପି ହେଉଛି ମୁଁ ଯେଉଁ ଖାଦ୍ୟ ତିଆରି କରିବି ମୁଁ ଯଦି କରିବି ପ୍ରଥମେ ପୁରି ତରକାରୀ ପୁରିକୁ ଅଟା ଦଳିବା ସମୟରେ କେତେ ପାଣି କେତେ ଲୁଣ ଦେଇକି ଅଟାଟା ଚକଟିଲେ ଭଲ ଆମ ପୁରିଟା ହେବ ଏଥର ଆଳୁ ମଟର ତରକାରୀ ଆଳୁ ମଟର ତରକାରୀ ଯଦି ଆମେ କରିବା ପ୍ରଥମେ ଆଳୁ ମଟର ମଟରକୁ ସିଝାଇ ଆଳୁକୁ ମଧ୍ୟ ସିଝାଇବା ତା'ପରେ କଢ଼େଇରେ ତେଲ ଦେବା ତେଲ ଦେଇକି ପିଆଜ ଦେବା ପିଆଜ ପରେ ବିଭିନ୍ନପ୍ରକାର ମସଲାକୁ ମଧ୍ୟ ଦେଇକି ସେସବୁ ମସଲାକୁ ଭଲ ଭାବରେ ଖଡ଼ିକି ବିଲାତି ଧନିଆ ପତ୍ର ଏସବୁକୁ ସବୁ ପକାଇକି ତା'ପରେ ଆଳୁ ମଟର ଦେଇକି ମୁଁ ତରକାରୀରେ ବନାଇବି ସେ ସବୁ ଫଳରେ ତରକାରୀଟା କେତେ ପରିମାଣରେ କେତେ କ'ଣ ରହୁଛି ସେ ସବୁକୁ ମୁଁ ଜାଣି ପାରିବି ଏବଂ ସେ ବିଷୟରେ ମୁଁ ରେସିପି ମଧ୍ୟ ଗୋଟେ ଦେଇ ପାରିବି ସେ ଭଲ ଭଲ ଖାଦ୍ୟ ତିଆରି କରିବାରେ ମଧ୍ୟ ଗୋଟେ ଆପାର୍ଟ୍ମେଣ୍ଟ୍ ମିଳିଛି ସେ ମୋଠୁ ଭଲ ଘରଣୀ ମୁଁ ଗୋଟେ ଭଲ ରୋଷେଇ କରି ପାରୁଛି ସେମାନଙ୍କୁ ରେସିପି ମୁଁ ସମସ୍ତ ପ୍ରଥମେ ତାଙ୍କର ସମସ୍ତ ଖାଦ୍ୟର ସାମଗ୍ରୀକୁ ଆଣିବା ପାଇଁ କହିବି ଏବଂ କେଉଁ ଖାଦ୍ୟରେ କେତେ ପରିମାଣରେ ଆମକୁ ଦିଆଯିବ ପାଇଁ ପଡ଼ିବ ସେ ସବୁକୁ ମୁଁ ମଧ୍ୟ ଅବଗତ କରିବି ସେସବୁ ଫଳରେ ତାଙ୍କର ରେସିପି ମଧ୍ୟ ଶିଖିଯିବେ ସେମାନେ ବି ମଧ୍ୟ ଭଲ ଗୋଟେ ଖାଦ୍ୟ ତିଆରି କରିକି ସେମାନେ ମଧ୍ୟ ଆଉ ଜଣଙ୍କୁ ମଧ୍ୟ ରେସୀପି ଗୋଟେ ଦେଇପାରିବେ ଏସବୁ କରିବା ଫଳରେ ମୋତେ ବହୁତ ଉତ୍ସାହିତ ମିଳି ପାରିବ